ଓଡ଼ିଶାର ସଂସ୍କୃତିର ମୁଖ୍ୟତ୍ପାଦନଗୁଡ଼ିକ ହେଉଛି କଳା ଶିଳ୍ପ କଠିନ ପରିଶ୍ରମୀ ଆଦିବାସୀ ରାଜନୀତି ଇତ୍ୟାଦି ଯାହା ପାଇଁ ଆମେ ସମସ୍ତେ ଗର୍ବିତ ଓଡ଼ିଶାରେ ବିଭିନ୍ନ ପ୍ରକାରର କଳା ସଂସ୍କୃତି ଶିଳ୍ପ ଗୁଡ଼ିକ ଅଛି ଯାହାଦ୍ୱାରା ଲୋକମାନେ ନିଜର କଳା ନିଜର ଶିଳ୍ପକୁ ଲୋକମାନଙ୍କ ଆଗରେ ପ୍ରକାଶ କରିଥାନ୍ତି ଓଡ଼ିଶାରେ ରହୁଥିବା କଠିନ ପରିଶ୍ରମୀ ଗୁଡ଼ିକ ସେମାନେ ତାଙ୍କର ବହୁତ ଭଲ ଭାବରେ କରିଥାନ୍ତି କଠିନ ପରିଶ୍ରମ କରି ସେମାନେ ନିଜର ସମସ୍ତ କାର୍ଯ୍ୟକୁ ଆଗକୁ କରିଥାନ୍ତି ଓଡ଼ିଶାରେ ରହୁଥିବା ଆଦିବାସୀମାନେ ତାଙ୍କର ବହୁତ ଭଲ କଳା ଶିଳ୍ପ ଏବଂ ସଂସ୍କୃତିକୁ ଆମକୁ ଆଗକୁ ନେଇଥାନ୍ତି ଓଡ଼ିଶାରେ ବହୁତ ଭଲ ରାଜନୀତି ହୋଇଥାଏ ଓଡ଼ିଶାର ଭଲ ରାଜନୈତିଜ୍ଞଗୁଡ଼ିକ ଆମ ଓଡ଼ିଶା କିପରି ଆଗକୁ ଯିବ ତାହା ପାଇଁ ବହୁତ ଚେଷ୍ଟା କରିଥାନ୍ତି ଏଗୁଡ଼ିକ ସବୁ ଆମ ଓଡ଼ିଶା ସଂସ୍କୃତି ଏବଂ ଉପାଦାନର ବହୁତ ବଡ଼ କରିଥାଉ